ହଁ ଯେତେବେଳେ ଏକ ଗ୍ରାମାଞ୍ଚଳର ଯୁବକ ସହରରେ ରହି ଏକ ସହରୀ ଜୀବନଯାପନ କରି ସହରୀ ଝିଅକୁ ବିବାହ କରିଥାଏ ନିଜର ଜୀବନ ସାଥୀ ଭାବରେ ତାକୁ ଗ୍ରହଣ କରିଥାଏ ସେ ଝିଅ ଗ୍ରାମାଞ୍ଚଳର ପରିବେଶ ଚାଲିଚଳଣ ବ୍ୟବହାର ଆଦିକୁ ପସନ୍ଦ କରିପାରି ନଥାଏ କାରଣ ସେ ତା'ର ଛୋଟବେଳୁ ସହରାଞ୍ଚଳର ଚାଲିଚଳନ ଖାଦ୍ୟପେୟ ଆଦି ସହିତ ଜଡ଼ିତ ହୋଇ ରହିଛି ସେ ବିବାହ ପରେ ଗ୍ରାମାଞ୍ଚଳର ଲୋକ ଖାଦ୍ୟପେୟ ଆଚରଣକୁ ତା'ର ନିଜ ଜୀବନ ଚଳଣି ସହିତ ଖାପ ଖୁଆଇ ଚଳିପାରେ ନାହିଁ ସେଥିପାଇଁ ସହରା ଗ୍ରାମାଞ୍ଚଳର ପୁଅ ଯେବେ ଏକ ସହରାଞ୍ଚଳର ଝିଅକୁ ବିବାହ କରିଥାଏ ସେ ନିଜେ ଖୁସିରେ ରହିପାରି ନଥାଏ ଏବଂ ତା'ର ପରିବାର ଲୋକ ମଧ୍ୟ ଖୁସିରେ ରହିପାରି ନଥାନ୍ତି ସେ ଖୁସିରେ କେବେବି ରହିପାରି ନଥାଏ ଏବଂ ସେ ଝିଅ ଗ୍ରାମାଞ୍ଚଳ ଲୋକ ଓ ଖାଦ୍ୟପେୟକୁ ଗ୍ରହଣ କରିପାରି ନଥାଏ ସେଥିପାଇଁ ଯୁବକକୁ ତା'ର ଜୀବନର ଶେଷ ପର୍ଯ୍ୟନ୍ତ ସହରରେ କାଟିବାକୁ ପଡ଼େ ଏବଂ ରହିବାକୁ ପଡ଼ିଥାଏ